ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ଵାରା ଗ୍ରାମାଞ୍ଚଳ ଲୋକମାନେ ମଧ୍ୟ ଉପକୃତ ହୁଅନ୍ତି ଯଥା ସେମାନଙ୍କର ଶାରୀରିକ ଫିଟନେସ୍ ରହେ ଏବଂ ସେମାନଙ୍କ ଭିତରେ ମନ ପ୍ରଫୁଲ୍ଲତା ରହେ ଏହା ସହିତ ସାମାଜିକ ସମ୍ପର୍କ ବୃଦ୍ଧି ହୁଏ ଆଉ ଗ୍ରାମାଞ୍ଚଳ ରେ ବିଭିନ୍ନ ଖେଳି ଖେଳ ଖେଳିବା ଦ୍ଵାରା ତାଙ୍କ ପଡ଼ିଆରେ ମଧ୍ୟ ଉନ୍ନତି କରଣ କରାଯାଏ ସରକାରଙ୍କ ଉକ୍ତ ତରଫରୁ ବିଭିନ୍ନ ପ୍ରୋତ୍ସାହନ ମୂଳକ କାର୍ଯ୍ୟକର୍ମ ହୁଏ ସେଇ ଗାଁ ଅଞ୍ଚଳରେ ସେମାନେ ଯେଉଁଟା କି ପିଲାମାନେ ଏହା ଦ୍ଵାରା ସଙ୍ଗଠିତ ହୋଇଥାନ୍ତି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକର୍ମ କରିବା ପାଇଁ ଆଗେଇ ଆସନ୍ତି ଏଇ ଯେଉଁ ଖେଳ ଖେଳିବା ଭିତରେ ଲୋକମାନଙ୍କ ଭିତରେ ଗୋଟେ ବନ୍ଧନ ସୃଷ୍ଟି ହୁଏ ଆଉ ସେଇ ବନ୍ଧନ ରୁ ସେମାନେ ସଙ୍ଗଠିତ ହୁଅନ୍ତି ସଙ୍ଗଠିତ ହେଲା ପରେ ସେମାନେ ସମାଜର କାମ କରନ୍ତି ଆଉ ଯେଉଁଟା କି ଲୋକମାନଙ୍କର ଉପକାରରେ ବହୁତ ଆସେ ଏଥିପାଇଁ ଗ୍ରାମାଞ୍ଚଳରେ ଖେଳକୁ ପ୍ରୋତ୍ସାହନ ଦବା ଦରକାର ଆଉ ସରକାର ମଧ୍ୟ ଏଥିପାଇଁ ବହୁତ ଯତ୍ନବାନ ହେବା ଆବଶ୍ୟକ